କୃଷକମାନଙ୍କ ପାଇଁ ସାମୁହିକ ସମର୍ଥନ ଆମେ ଏହା ଦେଇପାରିବୁ ଯେ ମଣ୍ଡିରେ ଥିବା ଅବ୍ୟବସ୍ଥୀୟ ଧାନ ଗୁଡ଼ିକ ପାଇଁ ସରକାରଙ୍କ ଆଗରେ ଅଭିଯୋଗ କରିପାରିବୁ ନହେଲେ ସ୍ଥାନୀୟ ସରପଞ୍ଚଙ୍କ ପାଖରେ ଯାଇକି ଅଭିଯୋଗ କରିପାରିବୁ ଆଉ ବିଲରେ ମରୁଡ଼ିର ଯେଉଁ ଋଣ ଭାରକୁ ଛାଡ଼ କରିବା ପାଇଁ ତା ବିଷୟରେ ମଧ୍ୟ ଯାଇକି ସରକାରଙ୍କ ପାଖରେ ଅଭିଯୋଗ କରିପାରିବୁ ଆଉ କୌଣସି ଜମିକୁ ଯେଉଁ କେନାଲ ଦ୍ୱାରା ଆମର ପାଣି ଯାଇ ପାରୁନି କାହା ଜମିକୁ ଚାଷ ହୋଇପାରୁନି ସେଥିପାଇଁ ବି କିଛି ଅଭିଯୋଗ କରିପାରିବୁ ସରକାରଙ୍କ ପାଖରେ